ଭବିଷ୍ୟତରେ ଓଡ଼ିଆ ଭାଷାକୁ କିପରି ପ୍ରୋତ୍ସାହିତ ସଂରକ୍ଷିତ କରାଯାଇପାରିବ ବୋଲି ମୁଁ ଭାବୁଛି ଯେପରି ଇଂଲିଶ ମିଡ଼ିୟମ୍ ସ୍କୁଲ ମାନଙ୍କୁ ଅଳ୍ପ ପ୍ରୋତ୍ସାହିତ ଦେଇ ସରକାରୀ ସ୍କୁଲ ଅଫିସ ମାନଙ୍କରେ ଓଡ଼ିଆ ଭାଷା ପ୍ରତି ଅଧିକ ଗୁରୁତ୍ୱ ଦେବା